ଆମ ବ୍ୟବହୃତ ମୋବାଇଲ୍ ଆପ୍ ଗୁଡ଼ିକ ହେଉଛି ମେସୋ ଗୁଗୁଲ୍ ପେ ଗୁଗୁଲ୍ ପେରେ ଆମେ ଅଲଗା ଜିନିଷ ସବୁ ପାଇପାରୁଛେ ପଠାଇ ପାରୁଛେ ଆଉ ମେସୋରେ ଆମେ ଜିନିଷ ବି କିଣିବି ପାରୁଛେ